ମୋର ମନେ ରଖିଥିବା ପାଞ୍ଚଟି ତାରିଖ ହେଲା ପାଞ୍ଚ ସେପ୍ଟେମ୍ବର ଉଣେଇଶହ ତେୟାନବେ ଦୁଇ ଜୁନ ଉଣେଇଶହ ଛୟାନବେ ଆଠ ମେ ଉଣେଇଶହ ତେୟାନବେ ଅଠର ଅଗଷ୍ଟ ଦୁଇ ହଜାର ପାଞ୍ଚ ପଚିଶ ମେ ଦୁଇ ହଜାର ଅଠର